ଓଡ଼ିଶାର ସ୍ୱାସ୍ଥ୍ୟ ସେବାକୁ ନେଇ ଆମର ଆମ ଓଡ଼ିଶା ଗୋଟେ ପଛୁଆ ବର୍ଗର ଓଡ଼ିଶା ଗୋଟେ ଆମ ରାଜ୍ୟ ସେଥିରେ ଆମେ ଫାଷ୍ଟରେ ଆମ ଗାଁ ଏରିଆମାନଙ୍କରେ ଯେମିତି ଘରୋଇ ଉପଚାର ଆଧ୍ୟାତ୍ମିକ ଅନ୍ଧବିଶ୍ୱାସ ସେଗୁଡ଼ିକ ସେ ଏବେ ବିି ଟିକେ ଟିକେ ଅଛି କିନ୍ତୁ ଯୋଉଟା ଏବେ ସେତେ ବି ନାଇଁ ଆଉ ଗାଁ ଗହଳିରେ ଯେମିତି ଟାଉନରେ ସହରରେ ସେମିତି ଡାକ୍ତର ଔଷଧୀୟ ବ୍ୟବହାର ଅଧିକ ଚାହିଦା ଏବେ ଆଗ ଅପେକ୍ଷା ବେଶୀ ତ ଯେମିତି ଗାଁ ଗହଳରେ କାହାକୁ ଅନ୍ଧବିଶ୍ୱାସ ଅଛି ଗାଁ କରୁଛନ୍ତି ଅଧିକ ଅନ୍ଧବିଶ୍ୱାସ କରୁଛନ୍ତି ଯେମିତି କ'ଣ ବିଛୁ କାମୁଡ଼ିଲା ସେଥିପାଇଁ ସେଥିପାଇଁ ଏବେବି ସେମାନେ ଇଏ କରୁଛନ୍ତି ଅନ୍ଧବିଶ୍ୱାସ କାମ କରୁଛନ୍ତି କିନ୍ତୁରେ ଯେମିତି ଆମର ଆୟୁର୍ବେଦିକ ଚିକିତ୍ସା କିମ୍ବା ଡାକ୍ତର ଚିକିତ୍ସା ତ ଗୁଣି ଗାରେଡ଼ି ଏବେବି ବି ଅଛି ଗାଁ ଗହଳିରେ ବି ଅଛି କିନ୍ତୁ ଟାଉନରେ ନାହିଁ ଔଷଧ ଚିକିତ୍ସା ଆଉ ଆର୍ୟୁବେଦ ଚିକିତ୍ସା ବେଶୀ ଆମ ଓଡ଼ିଶାରେ ଏବେବି ସବୁ ଟିକେ ଟିକେ ଡେଭେଲପ ହେଉଛିି ସେଇ ମଧ୍ୟରୁ ଭଲ ମେଡିସିନ୍ ବି ଭଲ ଗମେଣ୍ଟ ବି ଭଲ ଫେସିଲିଟି ଦେଉଛିି ଫି ସବୁ ଦେଉଛି ଗମେଣ୍ଟରେ ଆଗେ ଦେଉନଥିଲା ବୋଲି ବିି ଲୋକମାନେ କ'ଣ କରୁଥିଲେ ବି ସବୁ ହସ୍ପିଟାଲ ଗଲା ମଧ୍ୟ ଆମାନଙ୍କୁ ସବୁ ଟ୍ରିଟମେଣ୍ଟ ଅପରେସନ୍ ଫପରେସନ୍ ଡେଲିଭରି ପେସେଣ୍ଟ ସବୁ ସବୁ ସିଏସ୍ ଫିଏସ ସବୁ ସୁବିଧା ହେଲାଣି ସେଥିପାଇଁ ସେମାନେ ଆଉ ଗୁଣି ଗାରେଡ଼ି ନକରି ସେମାନେ ସଚେତନ କରୁଛନ୍ତି ମଝି ମଝିରେ ଆଶା ଦେଇ ଦେଉଛନ୍ତି ଅଙ୍ଗନବାଡ଼ି ଯାଉଛନ୍ତି ସେମାନେ ଆଶା ଦେଇ ଦେଇ ସାଙ୍ଗ ସମସ୍ତେ ହସ୍ପିଟାଲ ନେବାକୁ କରୁଛନ୍ତି ଆମ୍ବୁଲାନ୍ସ ଯୋଗେ ବି ସେମାନେ ନେଉଛନ୍ତି ହସ୍ପିଟାଲ ସେଥିପାଇଁ ଡାକ୍ତର ଆଉ ବି ଚିକିତ୍ସା ବେଶୀ ଚାହୁଁଛନ୍ତି ଏବେ ଚାଲିଛି ଗୁଣିଗାରେଡ଼ିରେ ଟିକେ ବିଶ୍ୱାସ କରୁନାହାନ୍ତି ତ ସରକାର ବେଶୀ ଡେଭଲପ କାମ କରୁଛନ୍ତି ହସ୍ପିଟାଲଗୁଡ଼ାକ ବନଉଛନ୍ତି ସେଗୁଡ଼ାକ ଯୋଉ ଫେସିଲିଟି ଅଛି ଆମ୍ବୁଲାନ୍ସଗୁଡ଼ାକ ଅଛି ଯୋଗୁ ଅଛି ଟ୍ରିଟମେଣ୍ଟ ବି ଫ୍ରି ରହୁଛି ଓଡ଼ିଶା ରାଜ୍ୟରେ ବି ଯୋଉଟା ହେଲ୍ଥ୍ କାର୍ଡ୍ ଫ୍ରି ରହୁଛି ମାନେ ତ ସେ ବିଷୟରେ ବି ଭଲ ହେଉଛି ଆଉ